ଆପଣ ଆପଣଙ୍କ ଅଞ୍ଚଳର ମୁଖ୍ୟ ମିଡ଼ିଆ ଗଣମାଧ୍ୟମ ବା ମନୋରଞ୍ଜନ ଶିଳ୍ପ କ'ଣ ଲୋକମାନେ ସାଧାରଣ କ'ଣ ଦେଖିବାକୁ ପସନ୍ଦ କରନ୍ତି ଉଦାହରଣ ସ୍ୱରୂପ ଚଳଚ୍ଚିତ୍ର ଟେଲିଭିଜନ୍ ରେଡ଼ିଓ ଡିଜିଟାଲ୍ ମିଡ଼ିଆ ନିକଟରେ ଏଥିରେ ସବୁ କ'ଣ ପରିବର୍ତ୍ତନ ହୋଇଛି ଯେହେତୁ ଆମ ଅଞ୍ଚଳରେ ବହୁତ ଲୋକ ରହିଲେଣି ଏବଂ ଅଧିକ ଲୋକ ଶିକ୍ଷିତ ମଧ୍ୟ ହେବାକୁ ଲାଗିଲେଣି ସରକାରଙ୍କ ଶିକ୍ଷା ଶିକ୍ଷାରେ ବହୁତ ଉନ୍ନତି କରିଥାନ୍ତି ତେଣୁ ଲୋକମାନେ ବହୁତ ଶିକ୍ଷିତ ହେବାକୁ ଲାଗିଲାଣି ଏବଂ ସେମାନେ ଟେଲିଭିଜନ୍ ଚଳଚ୍ଚିତ୍ର ରେଡ଼ିଓ ଏବଂ ଡିଜିଟାଲ୍ ମିଡ଼ିଆରେ ବହୁତ ବ୍ୟବହାର କରିଥାନ୍ତି ଅଧିକାଂଶ ଜଗତ ଏବେ ଫୋନ୍ର ଫୋ୍ନ ଏବଂ ଲ୍ୟାପଟପ୍ କମ୍ପ୍ୟୁଟର୍ର ବହୁତ ପ୍ରକାର ବ୍ୟବହାର କରୁଛନ୍ତି କାରଣ ଲୋକମାନଙ୍କୁ ଏବେ ଏବଂ ମାନେ ଆଗରେ ଯେପରିକି ଲୋକମାନେ ନାଟକ ଦେଖିବାକୁ ପସନ୍ଦ କରୁଥିଲେ ଏବେ ସେମାନେ ଦେଖିବାକୁ ପସନ୍ଦ କରୁନାହାନ୍ତି ଏବେ ସେମାନେ ସମସ୍ତେ ଲ୍ୟାପଟପ୍ କମ୍ପ୍ୟୁଟର୍ ଏବଂ ଫୋନ୍ ମାଧ୍ୟରେ ଦେଖିବାକୁ ପସନ୍ଦ କରିଥାନ୍ତି